ଦୁଇ ଶହ ଟଙ୍କା ଦେଇକି ଏହିପରି ଭାବରେ ଆମେ ପାଣିକୁ ସବୁ ନଈରେ ଯେତେ ପାଣି ଅଛି

ଡବା ହେଉ ସବୁଥିରେ ପୁରା ସଜାଡ଼ିକି ରଖୁ ଏବଂ ବଜାର ମାନଙ୍କରେ ଆମେ ବିକ୍ରି କରୁ ଆମଠୁ ମଧ୍ୟ ଆସି ବେପାରୀମାନେ ପାଣି ନେଇକି ତାଙ୍କର ଆମଠୁ ଯେତିକି ରେଟ୍ରେ ନିଅନ୍ତି ତାକୁ ସେମାନେ ଅଧିକା ରେଟ୍ରେ ବିକ୍ରି କରନ୍ତି